ନାୟାଗଡ଼ ଜିଲ୍ଲାରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଛି ଦଣ୍ଡ ନୃତ୍ୟ ଏବଂ ରାମଲିଳା ଯେଉଁଟା କି ଆପଣ ସାରା ଓଡ଼ିଶାରେ ସବୁ ଜିଲ୍ଲାରେ ଦେଖିବାକୁ ପାଇଲେ ମଧ୍ୟ ନାୟାଗଡ଼ ଜିଲ୍ଲାରେ ଏଇ ଦୁଇଟି ସାଂସ୍କୃତିକ କାର୍ଯ୍ୟକ୍ରମ ଅନ୍ୟତମ ଦଣ୍ଡ ନୃତ୍ୟ ନାୟାଗଡ଼ ଜିଲ୍ଲାରେ ବର୍ଷର ଗୋଟିଏ ମାସରେ ହୋଇଥାଏ ଯେଉଁଟାକି ଆମର ଓଡ଼ିଆରେ ଚୈତ୍ର ମାସରେ କୁହାଯାଏ ଏହି ଚୈତ୍ର ମାସରେ ଏକୋଇସି ଦିନ ଧରି ଏହି ଦଣ୍ଡ ନୃତ୍ୟ ହୋଇଥାଏ ଏବଂ ଭଗବାନ ଶିବ ଏବଂ ପାର୍ବତୀଙ୍କୁ ସେହି ନୃତ୍ୟରେ ପୂଜା କରାଯାଇଥାଏ ଏବଂ ଗୋଟିଏ ସବର ରାଜାର ଚରିତ୍ରକୁ ନେଇକି ଏହି ନୃତ୍ୟ ପରିବେଷଣ ହୋଇଥାଏ ଯାହାକି ନାୟାଗଡ଼ର ଏବଂ ଓଡ଼ିଶାର ସାଂସ୍କୃତିକୁ ବଜାୟ ରଖିବା ପାଇଁ ନାୟାଗଡ଼ ଜିଲ୍ଲା ବାସି ବହୁତ ସହାୟକ ହୋଇଥାନ୍ତି